ଆମ ଓଡ଼ିଶା ହଉଛି କୃଷି ବହୁଳ ମାନେ ରାଜ୍ୟ କିନ୍ତୁ ଏବେ କେହି ଟିକେ ଚାଷ ବି କରୁନାହାଁନ୍ତି କାରଣ ସରକାରଙ୍କ ପାଇଁ ସରକାର ଯଦି ସବୁ ନ ଦିଅନ୍ତେ ଲୋକ ଚାଷବାସ କରନ୍ତେ ସରକାର ତ ମାନେ ଟଙ୍କାକିଆ ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ଯୋଗାଇ ଦେଲେ ଲୋକ କ'ଣ ପାଇଁ ଚାଷ କରିବେ ସେଇଥି ପାଇଁ ସବୁ ବିଲ ବାଡ଼ି ସବୁ ପଡ଼ିଆ ନିଜ ଘର ବାଡ଼ିରେ ବି ଲୋକ କେହି ଚାଷ କରୁନାହାଁନ୍ତି ଚାଉଳ ଦେଇ ଦଉଛନ୍ତି ଆଉ ଗହମ ଚାଉଳ ସବୁ ଏମିତି ଫ୍ରିରେ ଆଗରୁ ଟଙ୍କାକିଆ ଚାଉଳ ଥିଲା ଫୁଣି ଏବେ ଫ୍ରି ଚାଉଳ ସବୁ ତ ପୁରା କର୍ମ କୋଢ଼ିଆ ହେଇଗଲେ ଆଉ ଲୋକ ଚାଷ କରିବେ କ'ଣ ସବୁ ଆଗୁରୁ ଆମେ ଯେତେବେଳେ ଛୋଟ ଥିଲୁ ବହୁତ ଚାଷ କରୁଥିଲେ କୋଡ଼ିଏ ବର୍ଷ ପଚିଶି ବର୍ଷ ଯେଉଁ ଯେତେବେଳେ ଆମର ଷାଠିଏ ବର୍ଷ ପୂର୍ବ କଥା ଆମ ବାପା ମାଁ ଭାଇ ଭଉଣୀ ହେରିକା ସମସ୍ତେ କିଛି କିଛି କରୁଥିଲେ ନିଜ ଘର ବାଡ଼ିରେ କିନ୍ତୁ ଏବେ ଆଉ କିଛି କେହି କୁଟାକୁ ଦୁଇ ଖଣ୍ଡ କରୁନାହାଁନ୍ତି କାରଣ ସବୁରି ମୂଳରେ ସରକାର ସରକାର ଯଦି କିଛି ନ ଦିଅନ୍ତେ ଚାଉଳ କିଛି ନ ଦିଅନ୍ତେ ସବୁ ଲୋକମାନେ ଚାଷ କରିବାକୁ ଆଗେଇ ଯାଆନ୍ତେ ସମସ୍ତଙ୍କ ବିଲ ବାଡ଼ି ପଡ଼ିଆ ପଡ଼ିଛି ଆଉ ଆଜ୍ଞା ବର୍ଷା ଋତୁ ରେ ପୁରା ମାନେ ବର୍ଷା ହେଲେ ପୁରା ସବୁଜ ସ୍ୱଚ୍ଛମୟ ମାନେ ଦେଖାଯାଏ ଖରା ଋତୁରେ ଖରା ଖରା ହୁଏ ଶୀତ ଋତୁରେ ଶୀତ ହୁଏ ସବୁ ପ୍ରକାର ଋତୁରେ ସବୁ କଲେ ହବ କିନ୍ତୁ ଯେଉଁ କିନ୍ତୁ କେହି କରୁନାହାଁନ୍ତି ମନବଳ କାହାର ଆଉ ନାହିଁ ଆଗୁରୁ ପୁରା ମାନେ ବହୁତ ମାନେ ସବୁ କରୁଥିଲେ ଏମିତି କାମ କରୁଥିଲେ ଯେ ମାନେ ଖତ ସାରରେ ସବୁ ହେଇ ଯାଉଥିଲା ଏବେ ଲୋକ ଆଉ କିଛି କରିବାକୁ ଚାଁହୁ ନାହାଁନ୍ତି ତ ଆଉ କ'ଣ କରିବେ ଏତେ କୁଢ଼ିଆ ହେଇ ଯାଉଛନ୍ତି ଯେ ଆଉ କିଛି କରିବାକୁ ଇଚ୍ଛା କରୁ ନାହାଁନ୍ତି